ହ୍ୟାଲୋ କିଏ କହୁଥିଲେ ଆଜ୍ଞା କୁହନ୍ତୁ

ଆମର ତ ଆଜ୍ଞା ଆଉ କିଲୋମିଟର୍ ହିସାବରେ ଗାଡ଼ି ଯଦି ଆପଣ ଯଦି ନେଉଛନ୍ତି କୋଡ଼ିଏ ଟଙ୍କା ପଡ଼ୁଛି ଆମର କିଲୋମିଟର ହିସାବରେ ତା'ପରେ ତା ସହିତ ଡ୍ରାଇଭର ଖାଇବା ପ୍ଲସ ଟୋଲ ଗେଟେ ସେ ପଇସା ଆପଣ ଦେବାକୁ ପଡ଼ିବ ଆଉ ଏମିତି ଯେଦି ଆପଣ ଦିନ ହିସାବରେ ନେଉଛନ୍ତି କେତେଦିନ ରହିବେ ଆପଣ ତିନି ଦିନ ହେଇଯିବ ନାହିଁ ଆମର ଦିନକୁ ତିନି ହଜାର ହିସାବରେ ଆଉ ସେଇ ହିସାବରେ ନଅ ହଜାର ଟଙ୍କା ହେଉଛି ଆମର ଆଉ ତିନି ଦିନ ରହିଲେ ଆପଣ କେଉଁ ହିସାବରେ ଦେବେ କୁହନ୍ତୁ ଆଜ୍ଞା ଆପଣ ନାହିଁ ଆଜ୍ଞା ଆପଣ କିଲୋମିଟର ହିସାବରେ ନେବେ ନା ଦିନ ହିସାବରେ ରିଜର୍ଭ୍ କରିବେ କିଲୋମିଟର୍ କୋଡ଼ିଏ ଟଙ୍କା ନେଖା ହେଉଛି ଆଉ କେତେ କହୁଛନ୍ତି ନାହିଁ ଆଜ୍ଞା ଏତେ କମ୍ କ'ଣ ହେଇପାରିବ କାହିଁକିନା ସେମାନେ କ'ଣ କେଉଁ ଗାଡ଼ି ନେଉଥିବେ କ'ଣ କରୁଥିବେ କାହିଁକିନା ଆମର ତ ସବୁ ଚକାଚକ ଗାଡ଼ି ଆଉ ଏସି ଫେସି ଲାଗିଛି ଆପଣଙ୍କୁ କିଛି ଅସୁବିଧା ହେବନି ଆଉ ଡ୍ରାଇଭରବି ଆମର ଭେରିଫାଏଡ ଡ୍ରାଇଭର ଇଏ ପୂରା ଅରାମସେ ଆପଣଙ୍କୁ ନେଇକି ଯିବ କେଉଁଠି କିଛି ଅସୁବିଧା ହେବନି ଆପଣଙ୍କର ଆଉ ସେମାନେ କିଏ କ'ଣ କହୁଥିବେ ଆଉ ଆମର ତ ଆମ ସର୍ଭିସଟା ଭଲ ଆଉ ସେଇ ହିସାବରେ ଆମେ ଏତିକି ରେଟ୍ ଅଛି ଆମର ଆଜ୍ଞା ଆଉ ହଁ ଆପଣ ତ ପୁରୁଣା କଷ୍ଟମର କରିଦେବା କିଛି କିଛି ଅସୁବିଧା ନାଇଁ ଦେଖିବା ଆମର ସତର ଟଙ୍କା ହିସାବରେ ହେଇପାରିବ ଆଜ୍ଞା